ହଁ ମୁଁ ପାଞ୍ଚଟି ତାରିଖ ମନେ ରଖିପାରିବି ଯେମିତିକି ଅଗଷ୍ଟ ପନ୍ଦର ସେହିଦିନ ଆମ ଦେଶ ସ୍ଵାଧୀନତା ଲାଭ କରିଥିଲା ତା'ପରେ ହେଉଛି ଜାନୁଆରୀ ଛବିଶି ତାରିଖ ସେହିଦିନ ଆମ ଦେଶ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ମାନ୍ୟତା ପାଇଥିଲା ତା'ପରେ ହେଉଛି ଏପ୍ରିଲ ସାତ ତାରିଖ ଯେଉଁଦିନକୁ ଆମେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରିଥାଉ ଆଉ ଏକ ହେଉଛି ଅକ୍ଟୋବର ଦୁଇ ତାରିଖ ଯେମିତିକି ସେହି ଦିନ ଆମେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରିଥାଉ ତା'ପରେ ହେଉଛି ଆମର ମେ ବାର ତାରିଖ ଯେଉଁ ଦିନକ ଆମେ ୱାର୍ଲଡ଼ ନର୍ସେସ୍ ଡେ ଭାବରେ ପାଳନ କରିଥାଉ